ମୋର ପ୍ରିୟ ପ୍ରକାର ଖାଦ୍ୟ ପ୍ରଥମ ହେଉଛି ଭାତ ତା'ପରେ ବିରିୟାନୀ ତା'ପରେ ଚିକେନ ଚଉମିନ ରୋଲ୍ ଗୁପ୍ଚୁପ୍ ଚିକେନ ପକୋଡ଼ା ସିଙ୍ଗଡ଼ା ଏହିଗୁଡ଼ାକ ହେଉଛି ମୋର ସବୁଠାରୁ ପ୍ରିୟ ପ୍ରକାର ଖାଦ୍ୟ ତା'ପରେ ଯାଇକି ଆଇସ୍ କ୍ରିମ୍ ବି ମୋତେ ବେଶି ଖାଇବାକୁ ଭଲ ଲାଗେ ଏଗୁଡ଼ାକ ମୋର ହେଉଛି ସବୁଠାରୁ ପ୍ରିୟ ପ୍ରକାର ଖାଦ୍ୟ ହେଲେ କିଛି କିଛି ଜିନିଷ ଏଇ ଭିତରେ କିଛି କିଛି ଖାଦ୍ୟ ଗୁଡ଼ାକ ମୋତେ ରେଷ୍ଟୁରାଣ୍ଟରେ ଯାଇକରି ଖାଇବାକୁ ଭଲ ଲାଗେ ଆଉ ଗୁପ୍ଚପ୍ଟା ଗୁପ୍ଚୁପ୍ ଠେଲା ପାଖରେ ଏକ ଯାଇକରି ଖାଇବାକୁ ଭଲ ଲାଗେ ବେଶୀ ଆଉ ସବୁଯାକ ରେଷ୍ଟୁରାଣ୍ଟ କି ଠେଲା ଯେଉଁଠି ଯେଉଁଟା ବେଶୀ ଭଲ ତିଆରି ହେଉଛି ସେଇଠି ସେଇଟା ଏକା ଖାଇବାକୁ ଭଲ ଲାଗେ ଚିକେନ ପକୋଡା ରୋଲ ଏସବୁ ଦୋକାନରେ ଏକା ଖାଇବାକୁ ଭଲ ଲାଗେ କିନ୍ତୁ ବିରିୟାନିଟା ମୋତେ ରେଷ୍ଟୁରାଣ୍ଟରେ ଏକା ଖାଇବାକୁ ଭଲ ଲାଗେ